ସାଧାରଣତଃ ଆମେ ଆମ ବଗିଚାରେ ଗଛ ଲଗାଇବା ପାଇଁ ଏନ୍ ଆର୍ ଜି ଏସ୍ ଅଫିସକୁ ଯାଇଥାଉ ଅଥବା ବ୍ଲକକୁ ଯାଇଥାଉ ସେଠାରେ ଥିବା କର୍ମଚାରୀ ମାନେ ଆମକୁ ବିଭିନ୍ନ ପ୍ରକାର ଚାରା ଏବଂ ସାର ଏବଂ ବିଭିନ୍ନ ପ୍ରକାର ଖତ ଗୁଡ଼ିକ ଆମକୁ ଦେଇଥାନ୍ତି ସେଗୁଡ଼ିକୁ ଆଣି ଆମେ ବଗିଚାରେ ଗଛ ଲଗାଇବା ପାଇଁ ଆମକୁ ସାହାଯ୍ୟ ହୋଇଥାଏ ଚାରା ଗୁଡ଼ିକୁ ପ୍ରଥମେ ମାଟିରେ ଲଗାଇ ସାରିଲା ପରେ ତାକୁ ଠିକ୍ ରୂପରେ ଖତ ଦେଇଥାଉ ଏବଂ ତାକୁ ଭଲରେ ପାଣି ଦେଇ ତାହାକୁ କିପରି ସେହି ଚାରାକୁ ଗଛ ରୂପରେ ପରିବର୍ତ୍ତନ ହେବ ତାହା ଉପରେ ଆମେ ଗୁରୁତ୍ୱ ଧ୍ୟାନ ଦେଇଥାନ୍ତୁ ସେଥିପାଇଁ ଆମକୁ ଏନ୍ ଆର୍ ଜି ଏସ୍ ଏବଂ ବ୍ଲକ ଆମକୁ ଏହି ଚାରା ଗୁଡ଼ିକ ଦେଇଥାଏ